ବର୍ତ୍ତମାନ ଆମେ ରୋଷେଇଘରେ ବିଭିନ୍ନପ୍ରକାର ଉପକରଣ ବ୍ୟବହାର କରୁଛୁ ରୋଷେଇରେ ବ୍ୟବହାର କରୁଛୁ ଏବଂ ବିଭିନ୍ନପ୍ରକାର ଦୈନନ୍ଦିନ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ବ୍ୟବହାର କରୁଛୁ ସେଗୁଡ଼ିକ ଭିତରେ ଯଦି ଦେଖିବା ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଏବଂ ଅଲଗା ଯନ୍ତ୍ରପାତି ମଧ୍ୟ ରହିଛି ଯଦି ଆମେ ଦେଖିବା ପୁରୁଣା ଦିନରେ ତା'ର ଅନୁଭୂତି ନିଆରା ପୁରୁଣା ଦିନରେ ଆମର ମା'ମାନେ ବୁଢ଼ୀମା'ମାନେ ରୋଷେଇଘରେ ବିଭିନ୍ନ ଜିନିଷ ବ୍ୟବହାର କରୁଥିଲେ ସେଗୁଡ଼ିକ ଭିତରେ ଶିଳ ଶିଳୁପତା ଆଉ ଦହି କ୍ଷୀର ଘୋଟିବା ପାଇଁ ଘୋଟଣି ତା'ପରେ ଆମର ମିକ୍ସଚର୍ ଗ୍ରାଇଣ୍ଡର୍ ସେତେବେଳେ ନଥିଲା ସେତେବେଳେ ଶିଳ ଥିଲା ଆଉ ହେମଦସ୍ତା ମଧ୍ୟ ଥିଲା ଆଉ ଗ୍ୟାସ୍ ବଦଳରେ ସେତେବେଳେ ଉଠାଚୁଲି ଥିଲା ଏବଂ ସାଧାରଣ ଚୁଲି ମଧ୍ୟ ଥିଲା କିନ୍ତୁ ବର୍ତ୍ତମାନ ସେଇସବୁ ଜିନିଷ ବର୍ତ୍ତମାନ ଆଉ ପ୍ରାୟ ରୋଷେଇଘରେ ଦେଖାଯାଉନାହିଁ ଆଉ ଏହାର ଅନୁଭୂତି ମଧ୍ୟ ସେତେବେଳେ ଅଲଗା ପ୍ରକାର ଥିଲା ଆଉ ସେତେବେଳେ ଯେଉଁମାନେ ବ୍ୟବହାର କରୁଥିଲେ ଏହିପ୍ରକାର ଜିନିଷ ଶିଳ ଶିଳୁପୋତା ହେମଦସ୍ତା ଘୋଟଣି ଆଉ ଚୁଲି ସେତେବେଳର ଖାଦ୍ୟ ପ୍ରସ୍ତୁତି ଟିକିଏ ଅଲଗା ଢଙ୍ଗର ଥିଲା ଆଉ ସେତେବେଳର ଖାଦ୍ୟର ରୁଚି ସେତେବେଳ ଖାଦ୍ୟର ଟେଷ୍ଟ୍ ମଧ୍ୟ ସ୍ୱାଦ ମଧ୍ୟ ଅଲଗା ପ୍ରକାର ଥିଲା କାରଣ ସେତେବେଳେ ବେଶି ତେଲ ମସଲା ବ୍ୟବହାର କରାହେଉନଥିଲା ଆଉ ସେତେବେଳେ ଖାଦ୍ୟ ପୁରା ଦେଶୀ ଖାଦ୍ୟ ଥିଲା ଆଉ ବର୍ତ୍ତମାନ କିନ୍ତୁ ମିକ୍ସଚର୍ ଗ୍ରାଇଣ୍ଡର୍ ଓଭେନ୍ ଏସବୁ ବ୍ୟବହାର କଲାପରେ ଫଳରେ ବିଭିନ୍ନ ବୈଦ୍ୟୁତିକ ଉପକରଣଗୁଡ଼ିକର ଯେଉଁ ଜିନିଷ ହେଉଛି ତା'ର ସ୍ୱାଦ ଟିକିଏ କମି ଯାଉଛି କାରଣ ସେତେବେଳେ ଯେଉଁ ଚୁଲିରେ ରୋଷେଇ ହେଉଥିଲା ତା'ର ସ୍ୱାଦ ଟିକିଏ ବହୁତ ବଢ଼ିଆ ଲାଗୁଥିଲା ଆଉ ବର୍ତ୍ତମାନ ତ ସାର ପିଡ଼ିଆ ହୋଇକି ଜିନିଷ ଉତ୍ପାଦନ କରାଯାଉଛି ଆଉ ତା'ପରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତିରେ ରୋଷେଇ ହେଉଛି ତେଣୁକରି ବର୍ତ୍ତମାନର ସ୍ୱାଦ ମଧ୍ୟ କମିଗଲାଣି ସେତେବେଳେ ଯେଉଁ ଜିନିଷଗୁଡ଼ିକ ବ୍ୟବହାର କରାହେଉଥିଲା ତା'ର ଅନୁଭୂତି ନିଶ୍ଚିତ ଭାବରେ ନିଆରା ଥିଲା